ଓଡ଼ିଶାରେ ଆମର ବହୁତ ମେଡ଼ିକାଲ ଅଛି ବାହାର ମାଲକାନଗିରି ଜିଲ୍ଲାରେ ବହୁତ ମେଡ଼ିକାଲ ଅଛି ସବୁ ମେଡ଼ିକାଲ ମାନଙ୍କର ଭିତରେ ବଡ଼ ବଡ଼ ମେଡ଼ିକାଲ ବି ଅଛି ବଡ଼ ମେଡ଼ିକାଲ କହିଲେ ଆମର ମାଲକାନଗିରି ଅଛି ସାନ ମେଡ଼ିକାଲ ଗୁମାରେ ଅଛି ମେଡ଼ିକାଲ ଗୋଟେ ଚିତ୍ରକୁଣ୍ଡାର ବି ମେଡ଼ିକାଲ ଅଛି ଆହୁରି ଅଛି କୁୁରକୁଣ୍ଡା ବାଲିମେଲା ବି ମେଡ଼ିକାଲ ଅଛି ସବୁଠୁ ଭଲ ଚିକିତ୍ସା ହେଉଛି ଆମର ମାଲକାନଗିରିରେ ଆମର କିଛି ଅସୁବିଧା ହେଲେ ସବୁବେଳେ ଆମେ ମାଲକାନଗିରି ଯାଏ ସେଇଠି ଗଲେ ଆମର ହାତ ଭାଙ୍ଗିଲେ ବି ହେଉଛି ଯାହା କିଛି ହେଲେ ବି ସେଇଠି ବି ପରୀକ୍ଷା ହେଉଛି ଆହୁରି ଗୁମା ଅଳ୍ପ କିଛି ହେଲେ ସେଇଠି ସେଇଠି ଗଲେ ଆମର ହୁଏ କିନ୍ତୁ ଯଦି କିଛି ବେଶୀ ହେଇଯିବ ଏବେ ମାଲକାନଗିରିରେ ଭଲ ହେଲା ସବୁ ରୋଗର ଚିକିତ୍ସା ସେଇଠି ହେଉଛି ଆମର ଯଦି କିଛି ସାନ କିଛି ହେବ ଏଇଠି କୁୁରକୁଣ୍ଡା ଚିତ୍ରକୁଣ୍ଡା ଗୁମା ସବୁ ଜାଗାରେ ଗଲେ ଟିକେ ଟିକେ ସବୁ ଗଲେ ଟିକେ ଟିକେ ହବ ସେଠି ଏଠି ଯଦି କିଛି ନ ହବ ହେଲେ ଆମର ମାଲକାନଗିରି ପଠାଇଦେବେ ମାଲକାନଗିରି ଗଲେ ଆମର ଯାହା କିଛି ହେଲେ ବି ଆମର ପିଲାଛୁଆର ବି କିଛି ହେଲେ ଆମେ ମାଲକାନଗିରି ଯାଏ ଆମର ଯଦି କିଛି ହେବ ଆମେ ଜଲ୍ଦି ମାଲକାନଗିରି ଯାଇକି ସେଠି ସବୁବେଳେ ଚିକିତ୍ସା ହୁଏ ଚିକିତ୍ସା ହେଲେ ଆମର ମାଲକାନଗିରି ଚିକିତ୍ସାଟା ହିଁ ଭଲ ଆମର